ପ୍ରଥମେ ତ ମୋର ପରିବାରର ଲୋକମାନେ ଫୋଟୋଗ୍ରାଫିକୁ ଏକ ହବି ବା ପେଶା ଭାବେ ଗ୍ରହଣ କରିବାପାଇଁ ମୋତେ ସମର୍ଥନ କରୁନଥିଲେ କିନ୍ତୁ ମୋର କାର୍ଯ୍ୟରେ ବୋହୁ ପ୍ରଶଂସା ଓ ଅର୍ଥ ଉପାର୍ଜନା ଦେଖି ସେ ମୋତେ ସମର୍ଥନ କରିବାକୁ ଲାଗିଲେ ଏବଂ ଏହାର ମୁଖ୍ୟ କାରଣଟି ହେଉଛି ଆଜିକା ସମୟରେ ଯେକୌଣସି କଳା ହେଇଥାଉ ମଧ୍ୟ ଆପଣ ତାକୁ ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ନିଜର କାର୍ଯ୍ୟକୁ ନେଇ ବିଶ୍ୱ ଦରବାରରେ ପହଁଚି ପାରିବେ ତେଣୁ ମୁଁ ମୋର ଦୃଢ ପରିଶ୍ରମ ଓ କାର୍ଯ୍ୟବଳରେ ନିଜର ଫୋଟୋଗ୍ରାଫି ର ଦକ୍ଷତାକୁ ଆଗକୁ ବଢ଼ାଇବାରେ ଲାଗିଥିଲି ଏବଂ ଯାହାକୁ ଦେଖି ମୋତେ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା ଏବଂ ପରିଶେଷରେ ମୋର ପରିବାର ଲୋକ ମଧ୍ୟ ଏଥିରୁ ମୋତେ ସମର୍ଥନ କରିବାକୁ ଲାଗିଥିଲେ